ମାଛ ଧରିବାକୁ ଯିବା ପାଇଁ ଆମେ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଆମେ ଗୋଟେ ପାଣିରେ ପହଁରି ପାରୁଥିବା ବା ପାଣିରେ ଭାସୁଥିବା ଗୋଟେ ଟ୍ୟୁବ୍ ଟ୍ୟୁବ୍କୁ ନେଇଯାଉ ଟ୍ୟୁବ୍ ଉପରେେ ବସି ତା'ପରେ ଆମେ ସବୁ ଦେଖିଥାଉ ଗାଡ଼ିଆ ବା ପୋଖରୀର ସବୁ କିଛି ଦେଖିଥାଉ ଏବଂ ଆମେ ପ୍ରସ୍ତୁତ ହୋଇଥାଉ ଯେ ମାଛ କିପରି ଏଠାରେ ଧରାଯିବ ମାଛ ଧରିବାକୁ ହେଲେ ଆମେ ପ୍ରଥମେ ଆମର ଜାଲ ଯେଉଁ ଜାଗାରେ ମାଛ ଥିବେ ଶୀଘ୍ର ନ ଯାଇ ଧୀରେ ଧୀରେ ସୁସ୍ତ୍ ସୁସ୍ତ୍ରେ ଯାଇ ଆମେ ଜାଲ ଫିଙ୍ଗିଥାଉ ଜାଲ ଫିଙ୍ଗିବା ପରେ ମାଛ ଯେମିତି ଲାଗିଯାଆନ୍ତି ତା'ପରେ ଆମେ ଆଣିଥାଉ ଏହା ହେଉଛି ମାଛ ଧରିବାର ଯିବାର ପ୍ରଣାଳୀ ବା ପ୍ରସ୍ତୁତି ଏବଂ ଆମେ ଆପଣଙ୍କର କୌଣସି ଯାତ୍ରା ପୂର୍ବର ରାଜନୀତି କିମ୍ବା ରୁଟିନ୍ ଅଛି କି ହଁ ଅଛି ଆମେ ଯେତେବେଳେ ପୁରୀ ଯାଇଥିଲୁ ପୁରୀକୁ ଏକ ଯାତ୍ରା କରିଥିଲୁ ପ୍ରଥମେ ଆମେ ଯିବା ପାଇଁ ଆମେ କେବେ ଯିବୁ ତାହାର ଗୋଟେ ସମୟ ନିର୍ଦ୍ଧାରଣ କଲୁ ସେ ସେହି ସମୟରେ ଆମେ କିପରି ଆମ ଘର ଘରଠୁ ଆମେ ସେ ପୁରୀକୁ ଯିବୁ କେଉଁ ମାଧ୍ୟମରେ ଯିବୁ ଆମେ ତାହା ନିର୍ଦ୍ଧାରଣ କଲୁ ଆମେ ଟ୍ରେନ୍ ମାଧ୍ୟମରେ ଗଲୁ ଟ୍ରେନ୍ ମାଧ୍ୟମରେ ଆମେ ପ୍ରଥମେ ଟିକିଟ୍ର ଟିକିଟ୍ କାଟିଲୁ ଟିକିଟ୍ର ଆମେ ଜେନେରାଲ୍ରେ ଆମେ ପଳାଇଲୁ ସେଠାକୁ ସେଠାରେ ଆମେ ରହିବାର ବ୍ୟବସ୍ଥା ଦେଖିଲୁ ରହିବା ପାଇଁ କ'ଣ କେଉଁ ଜାଗାରେ ରହିବୁ ଖାଇବୁ ଖାଇବା ପିଇବା ବ୍ୟବସ୍ଥା ତା'ପରେ ବୁଲି ବୁଲିବାର ବ୍ୟବସ୍ଥା ମଜାମଜ୍ଲିସ୍ କରିବାର ବ୍ୟବସ୍ଥା ଦେଖି ଆମେ ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ୟବସ୍ଥାରୁ ରୁଟିନ୍ ବନାଇଲୁ ସବୁ ସମୟରେ ଆମେ ସକାଲୁ ପ୍ରଥମେ ରେଡ଼ି ହୋଇଗଲୁ ସକାଳୁ ରେଡ଼ି ହୋଇଗଲା ପରେ ଆମେ ଟ୍ରେନ୍ ନ ମଧ୍ୟ ଟ୍ରେନ୍କୁ ଯାଇକରି ଆମେ ସେଠାରେ ସନ୍ଧ୍ୟାରେ ପହଞ୍ଚିଲୁ ସନ୍ଧ୍ୟାରେ ପହଞ୍ଚି ଆମେ ଘର ଠିକ୍ କଲୁ ଘର ଠିକ୍ କରିକରି ଆମେ ରହିଲୁ ସେଠାରେ ସେଠାରେ ଫ୍ରେସ୍ ପତ୍ର ହୋଇକି ଆମେ ସନ୍ଧ୍ୟାରେ ବାହାରିଲୁ ଏଠିକୁ ବୁଲିବାକୁ ସମୁଦ୍ର ଆଡ଼େ ବୁଲିବାକୁ ଯିବା ପାଇଁ ଆର ଦିନ ଆସିକି ଶୋଇଲୁ ଶୋଇ ଶୋଇଲା ପରେ ଆମେ ଆର ଦିନ ସକାଳୁ ଗାଧାପାଧା ସରିକି ଆମେ ମନ୍ଦିର ଦର୍ଶନ କଲୁ ମନ୍ଦିର ଦର୍ଶନରୁ ଚିଲିକା ଚିଲିକାଠୁ ଆମେ କୋଣାର୍କ କୋଣାର୍କରୁ ଆମେ ସବୁ ଚନ୍ଦ୍ରଭାଗା ଦେଖିକି ଆମେ ଆର ଦିନ ସନ୍ଧ୍ୟାରେ ବାହାରିକି ଆମ ପୁଣି ଟ୍ରେନ୍ ଟିକେଟ୍ ଧରିକରି ଘରକୁ ପ୍ରତ୍ୟାବର୍ତ୍ତନ କଲୁ